ଟେକ୍ନୋଲୋଜିରେ କିଛି କ୍ଷତିକାରକ ଜିନିଷ ବି ହୋଇପାରୁଛି ଆମେ ଟେକ୍ନୋଲୋଜିରେ ଫଟୋ ଫଟୋ ମିଡ଼ିଆରେ ଫେସ୍ବୁକ୍ରେ ଫଟୋ ଫଟୋ ଛାଡ଼ୁଛୁ ଅର୍ଡ଼ର୍ କରୁଛୁ ଲୋକମାନେ ସେସବୁ ନେଇକିନା କିଏ କ୍ଷତି ପୂରଣ କରନ୍ତି ଆଉ ଇଏ ବି କରନ୍ତି ଯେଉଁ ପଇସା ପତ୍ର ସସ୍କ୍ରାଇବର୍ କାମରେ ଇଏ କରନ୍ତି ସେସବୁ କ୍ଷତିକାରକ ହୁଏ ଭଲ ଜିନିଷ ବି କିଛିଟା ବି ହୁଏ ଟେକ୍ନୋଲୋଜିରେ କେହି ତା ଦ୍ୱାରା ଯେଉଁ ପେ' ଫେ କରାଯାଉଛି ଆଉ ଆଉ ଫଟୋ ଫଟୋ ଲୋକ ଠକାମି କାମ କରନ୍ତି ଫଟୋ ଇଏ କରିକି ଖରାପ ଇଏ କରି କରନ୍ତି ଆଉ ପଇସା ପତ୍ର ବି ସବ୍ସ୍କ୍ରାଇବ୍ ମାନେ ଯାଞ୍ଚ କରିକି ଦେଖନ୍ତି କେଉଁଠି କ'ଣ ଅଛି ସେଇ ନେଇକି ସେନ ଫୋନ୍ ସାହାଯ୍ୟରେ ଇଏ କରିକି ନିଅନ୍ତି ଲୋଡ଼୍ କରନ୍ତି ଆଉ କୌଣସି ଟେକ୍ନୋଲୋଜି ସାହାଯ୍ୟରେ କାମ ଫାମ ଇଏ କରିକି ବହୁତ ହଇରାଣ ଅସୁବିଧା ବି ହୁଏ ଆଉ